ହଁ ମ୍ୟାମ୍ ନମସ୍କାର ଆପଣଙ୍କର କ'ଣ ସାହାଯ୍ୟ କରିବି

ହଁ ଆପଣଙ୍କର କେଉଁ ସାଇଜ୍ର ଷ୍ଟଲ୍ ଦରକାର ବଡ଼ ସାଇଜ୍ ନାଁ ଛୋଟ ସାଇଜ୍ ହଁ ସବୁ ପ୍ରକାର ସୁବିଧା ଅଛି ଇଲେକଟ୍ରି ସୁବିଧା ଅଛି ମଧ୍ୟ ଅଛି କିନ୍ତୁ ଏଥିପାଇଁ ଆପଣଙ୍କୁ ଅଧିକ ଚାର୍ଜ ଲାଗିବ ପାଞ୍ଚହଜାର ଟଙ୍କା ଲାଗିବ ସବୁ ସବୁ ପ୍ରକାର ଫ୍ୟାସିଲିଟି ଯଦି ଚାହୁଁଛନ୍ତି ପାଞ୍ଚହଜାର ଲାଗିବ ସେ ସବୁ ଫ୍ୟାସିଲିଟି ଯଦି ଚାହୁଁ ନାହାନ୍ତି ତେବେ ତିନିହଜାରରେ ହେଇଯିବ ନାଇଁ ଆଉ କମ୍ରେ ହେବନି ଇଲେକଟ୍ରି ବିଲ୍ ନିଜେ ଯଦି ଦେବେ ଆପଣ ତିନିହଜାର ଦେବେ ଆଉ ଇଲେକଟ୍ରି ବିଲ୍ ଆମେ ଦେଲେ ଚାରି ହଜାର ହଁ ଆପଣ କାଲି ଆସନ୍ତୁ ଦଶଟାରେ ଦେଖିକି ଯିବେ

ହଁ ଆପଣଙ୍କ ସୁବିଧାରେ ଆପଣ ଟାଇମ୍ ଦେଖି ଆସନ୍ତୁ ଆପଣଙ୍କର କେଉଁ ଯାଗାରେ ଷ୍ଟଲ୍ ଦରକାର ଥିଲା ଗାଁ ଗହଳି ଅଞ୍ଚଳର ନାଁ ସହରରେ ହଁ ମିଳିଯିବ ମୁଁ ଦେଖିକି କହିବି ସେଇଟା ଟିକେ ଡାଉଟ୍ରେ ଅଛି ମିଳିବ ନା ନାହିଁ ମୁଁ ଚେକ୍ କରିକି ଆପଣଙ୍କୁ କହିବି ହଉ ଠିକ୍ ଅଛି ମୁଁ କଥା ହେଇକି ଦେଖିକି ଆପଣଙ୍କୁ ଇନଫର୍ମ୍ କରିବି ଆପଣ ଆସିକି ଦେଖିକି ଯିବେ ହଉ ମ୍ୟାମ୍ ରହୁଛି